ବିଜ୍ଞାପନ ଦେବାପାଇଁ ଏବଂ ଅଧିକଲୋକଙ୍କୁ ଜଣାଇବାପାଇଁ ଆମେ ଖବରକାଗଜ ବିଜ୍ଞାପନ ଏଜେନ୍ସି ଇଣ୍ଟରନେଟ ଯେପରିକି ୟୁଟ୍ୟୁବ ଇନଷ୍ଟାଗ୍ରାମ ହ୍ଵାଟ୍ସଆପ ଏଗୁଡ଼ିକ ଦ୍ଵାରା ନିଜ ଫ୍ରେଣ୍ଡସ ଏବଂ ଅଜଣା ବ୍ୟକ୍ତିମାନଙ୍କୁ ବି ଆମେ ଅଁ ବିଜ୍ଞାପନ ଦେଇକି ଅଧିକାଲୋକଙ୍କୁ ଜଣେଇ ପାରିବା ଏବଂ ଏହି ବିଷୟରେ ଆମେ ଆଇଡ଼ିଆ ନବାପାଇଁ ବିଭିନ୍ନ ପ୍ରକାର ୟୁଟ୍ୟୁବ ଇନ୍ଫ୍ଲୁଏନ୍ସର ଇନଷ୍ଟାଗ୍ରାମ ଇନ୍ଫ୍ଲୁଏନ୍ସର ଏଇମାନଙ୍କ ଆ ଚଲାପଥକୁ ଆ ଆ ଅନୁସରଣ କରିପାରିବା ଏବଂ ଆ ଇଣ୍ଟରନେଟ ରେ ଯେପରିକି ୟୁଟ୍ୟୁବ ଇନଷ୍ଟଗ୍ରାମ ହ୍ଵାଟ୍ସଆପ ଟ୍ଵିଟର ଇତ୍ୟାଦି ଦ୍ଵାରା ଆମେ ବିଭିନ୍ନ ପ୍ରକାର ଆଇଡ଼ିଆ ପାଇପାରିବା ଏବଂ ଏହାକୁ ଆମ ରେଗୁଲାର ଲାଇଫରେ ୟୁଜ କରିପାରିବା ଏବଂ ଏହା ଦ୍ଵାରା ବିଭିନ୍ନ ପ୍ରକାରର ଆ ବିଜ୍ଞାପନ ଏବଂ ସଚେତନ କରାଉଥିବା ଜିନିଷ ଗୁଡ଼ିକ ଆମେ ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରିବା ଏହା ଦ୍ଵାରା ଲୋକମାନଙ୍କର ବହୁତ ସାହାଯ୍ୟ ହବ ଲୋକମାନେ ଆ ଏ ସବୁ ଜିନିଷ ବିଷୟରେ ସଚେତନ ହେଇପାରିବେ ତେଣୁ ଏହିସବୁ ଆଇଡ଼ିଆ ଗୁଡ଼ିକ ଆମେ ଆ ଆପଲାଏ କରିବା ଦରକାର